ମୁଁ ଦୌଡ଼ିବା ସମୟରେ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ଏହି ଗୀତ ମୋତେ ପ୍ରେରଣା ଆଣି ଦେଇଥାଏ ମୁଁ ମୁଖ୍ୟତଃ ଇଙ୍ଗ୍ଲିଶ୍ ହିନ୍ଦୀ ଓଡ଼ିଆ ଏହି ସବୁ ଗୀତ ଶୁଣି ଥାଏ ଓଡ଼ିଆ ଗୀତ ମୋତେ ହ୍ୟୁମାନ ସାଗର ହେଉ କିମ୍ବା ଶକ୍ତି ମିଶ୍ର ହେଉ ମଣ୍ଟୁ ଛୁରିଆ ହେଉ କିମ୍ବା ନମିତା ଅଗ୍ରଵାଲ ହୁଅନ୍ତୁ ଏହି ମାନଙ୍କର ଗୀତ ଶୁଣିବା ପାଇଁ ମୋତେ ଭଲ ଲାଗେ ଆଉ ଯେତେବେଳେ ମୁଁ ହିନ୍ଦୀ ଗୀତ ଶୁଣେ ହିନ୍ଦୀ ଗୀତ ମୁଖ୍ୟତଃ ମୁଁ ଲତା ମଙ୍ଗେଷ୍କର ଅରିଜିତ ସିଂ ମୋହିତ ଚୌହାନ ଅଙ୍କିତ ତିବାରୀ ଶ୍ରେୟା ଘୋଷାଲ ପବନଦୀପ ରାଜନ ଏଇ ମାନେ ଗାଇଥିବା ଗୀତ ଗୁଡ଼ିକ ମୋତେ ଶୁଣିବା ପାଇଁ ଭଲ ଲାଗେ କିନ୍ତୁ ମୋତେ ବହୁତ ଭଲ ଲାଗିଥାଏ ଇଙ୍ଗ୍ଲିଶ ଗୀତ ଶୁଣିବା ପାଇଁ ଯେତେବେଳେ ମୁ ଦଉଡ଼ି ଥାଏ ଇଙ୍ଗ୍ଲିଶ ସିଙ୍ଗର ଗୁଡ଼ିକର ନାମ ହଉଛି ଏନେରୀ ପ୍ଳିବ୍ଲିସିଆସ ହେଉ ଆକନ ହୁଅନ୍ତୁ ଜଷ୍ଟିନ ବାଇବର ଓସିଆର ହେଉ ସେଲେନା ଗୋମେଜ ହେଉ ଇନା ହେଉ ଏ ମାନଙ୍କର ଗୀତ ମୋତେ ବହୁତ ଭଲ ଲାଗେ